ଆଜିକା ସମୟରେ ସବୁଠାରୁ ମୂଲ୍ୟବାନ ସମ୍ପଦ ହେଉଛି ସ୍ୱାସ୍ଥ୍ୟ ତେଣୁ କୁହାଯାଏ ସ୍ୱାସ୍ଥ୍ୟ ହିଁ ସମ୍ପଦ ଆଜିକାଲି ଦୁନିଆରେ ଆମେ ଯେଉଁ ଖାଦ୍ୟ ଖାଉଛେ ବା ଯେଉଁ ପରିବେଶରେ ଆମେ ଚଳୁଛେ ସେ ତାହା ଆମ ଶରୀର ପାଇଁ ଉପଯୋଗୀ ହେଇପାରୁନାହିଁ ବିଭିନ୍ନ ପ୍ରକାର ସାର ପ୍ରୟୋଗ ଯୋଗୁ ଆମେ ଯେଉଁ ଖାଦ୍ୟ ଖାଉଛେ ତାହା ବିଷାକ୍ତ ହେଇଯାଇଛି ଯାହାଫଳରେ ସେଇ ଖାଦ୍ୟ ଖାଇବା ଯୋଗୁଁ ଆମର ସ୍ୱାସ୍ଥ୍ୟ ମଧ୍ୟ ବିଗିଡ଼ି ଯାଉଛି ତେଣୁ ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ ଆଉ ରୋଗରୁ ରକ୍ଷା ପାଇବାକୁ ହେଲେ ଆମକୁ ନିୟମିତ ଧ୍ୟାନ ଯୋଗ କିଛି ଡାଏଟ୍ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ ମର୍ଣ୍ଣିଂ ୱାକ୍ କରିବାକୁ ପଡ଼ିବ ନିୟମିତ ଡାକ୍ତର ଚେକଅପ୍ ମଧ୍ୟ କରିବାକୁ ପଡ଼ିବ

ମୋ କହିବା ଅର୍ଥରେ ପ୍ରତିଦିନ ସକାଳୁ ଉଠିବା ପରେ ଆମେ ନିଜ ମନକୁ ଶାନ୍ତ କରିବା ପାଇଁ କିଛି ସମୟ ଧ୍ୟାନ କରିବା ଆବଶ୍ୟକ ଯୋଗ କରିବା ଆବଶ୍ୟକ ଯାହାଫଳରେ କି ଆମେ ଉଚ୍ଚ ରକ୍ତଚାପ ଏସବୁ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା ପାଇପାରିବା ଆଉ ରହିଲା ଡାଏଟ୍ ଡାଏଟ୍ ମଧ୍ୟ ନିହାତି ଆବଶ୍ୟକ ଖାଦ୍ୟପେୟ ପ୍ରତି ଯତ୍ନ ନେବା ନିହାତି ଆବଶ୍ୟକ ଅଧିକ ଖାଦ୍ୟ ଖାଇ ଅଧିକ ଖାଦ୍ୟ ଖାଇବାନି କିମ୍ବା କମ୍ ଖାଦ୍ୟ ଖାଇବା ନାହିଁ ଅଧିକ ଖାଦ୍ୟ ଖାଇଲେ ଆମେ ମେଦବହୁଳତା ଭଳି ରୋଗରେ ଶିକାର ହେବା ଯାହାଫଳରେ ଆଜିକାଲି ଶୁଣିବାକୁ ମିଳୁଚି ମେଦ ବହୁଳତା ଯୋଗୁଁ ହାର୍ଟଆଟାକ୍ ଏମିତି ବହୁତ ରୋଗରେ ଲୋକେ ଆକ୍ରାନ୍ତ ହଉଚନ୍ତି ଯାହାଫଳରେ ଆମେ କିଛି ସେସବୁ ମାନିବା ଡାଏଟ୍ ଚାଟ୍ ମାନିବା ଏବଂ ମର୍ଣ୍ଣିଂ ୱାକ୍ କରିବା ସକାଳୁ ନିୟମିତ ଭାବରେ ମର୍ଣ୍ଣିଙ୍ଗ ୱାକ୍ କରିବା ନିହାତି ଆବଶ୍ୟକ ଏହା ଛଡ଼ା ବୟସ ହେଇଗଲେ ଡାକ୍ତରଙ୍କ ପରାମର୍ଶ ନେବା ମଧ୍ୟ ନିହାତି ଆବଶ୍ୟକ ଓ ଡାକ୍ତରଙ୍କ ପାଖକୁ ଯିବା ଆମେ ନିୟମିତ ଡାକ୍ତରଙ୍କ ଚେକଅପ୍ କରିବା ନିହାତି ଆବଶ୍ୟକ